ମୁଇଁ ଯେନ୍ ଯୁତାଟେ ମଗେଇଥିଲି ସେ ଯୁତା ଟା ମୋତେ ବହୁତ୍ ଭଲ୍ ଲାଗଲା ମୋର ଗୁଡ଼ କେ ବହୁତ୍ ଭଲ୍ ଲାଗଲା ବହୁତ ଫିଟିଙ୍ଗ୍ ବି ହେଲା ବହୁତ୍ ଭଲ୍ କ୍ୟାଲିଟିର ଥିଲା ଯୁତା କେ ପିନ୍ଧିକି ମୁଇଁ ସକାଲେ ରନିଙ୍ଗ୍ କରି ଯାଇସି ଦୌଡ଼ି ଯାଇସି ବହୁତ୍ ଜାଗା କେ ବି ପଳେଇ ଗଲିନ ଯୁତା ପିନ୍ଧିକରି ହେ ଯୁତା ମୋତେ ଭଲ୍ ଲାଗଲା ବୋଲି କରି ମୁଇଁ ବି ଆଉ ଗୁଟେ ଯୁତା ମଗାଲି ଦୁଇଟା ଯୁତା ହେଇ ଗଲା ମୋ ପାଖେ କ୍ୟାଲିଟି ଭଲ୍ ଅଛେ ବହୁତ ଭଲ୍ ତାର୍ ଲେସ୍ ମାନେ ବି ବହୁତ୍ ଭଲ୍ ଅଛି ଯୁତା ମୋ ଗୁଡ଼ କେ ବହୁତ୍ ପସନ୍ଦ ଲାଗସି ଯୁତା କେ ରନିଙ୍ଗ୍ କରି ଆସି କି ଡ୍ୟାନ୍ସ ଫନ୍ସ ମୋର୍ କଲେଜ୍ ବି ଗଲେ ଯୁତା ପିନ୍ଧିକରି ଯାଇସି ବହୁତ୍ ଭଲ୍ କ୍ୟାଲିଟିର ଯୁତା ସେଟା ମୁଇଁ ମୋର୍ ଦୁଇଟା ମଗେଇଥିଲି ଆଉ ଯୁତା ମୋତେ ବହୁତ୍ ଭଲ୍ ଲାଗଲା ଭଲ୍ ଲାଗଲା ବୋଲି କରି ମୁଇଁ ବି ଆଉ ଗୁଟେ ମଗାଇଲି ମୋ ନାନୀ ଲାଗି ବହୁତ୍ ବହୁତ୍ ବହୁତ୍ କ୍ୟାଲିଟି ବାଲା ଯୁତା